ହଉ ହଉ ଗ୍ୟାସ ତ ବଢ଼ିଯାଉଚଛି ରେଟ୍ ଆଉ ଆଗରେ ଥିଲା ଛଅଶହ ଏବେ ହେଉଛି ଆଠଶହ ନଅଶହ ଏମିତି ଗ୍ୟାସ୍ କେବେ ତ ପଚିଶ ଦିନ ଯାଉଛିି କେବେ ମାସେ ଗ୍ୟାରେଣ୍ଟି ନାହିଁ ଫେମିଲି କମ ହେଲା ନାଇ କି ଫ୍ୟାମିଲି କମର କିଛି ନାଇଁ ଯେ ସେଇଟା ମାନେ କମ୍ ରହୁଛି କି ନାଇଁ ଭରିବା ବେଳେ ସେ କମ ଭରୁଛନ୍ତି ପରି ଲାଗୁଛି ୟୁଜ୍ ବୋଲେ କ'ଣ ଆଜ୍ଞା ଆମର ଦେଶିଆ ଲୋକ ତ ଭାତ ଡାଲି କିଟା ଆଲି ବନେଇବୁ ଚା ଟିକେ ହଉ ଆଉ ଅଛି ଆଜ୍ଞା

ହଉ ଆଜ୍ଞା ହଉ କମାଇବକି ଆଜ୍ଞା ଗ୍ୟାସ କେମିତି ତ ମାଗୁଛନ୍ତି

ହଁ ହଁ ହଉ ହଉ ଅସୁୁବିଧା ବଲେ ଆଜ୍ଞା ଟିକେ ଦୂରରେ ଗ୍ୟାସ୍ ସେ ବଢ଼େଇବାଟା ସେଇଟା ପାଇଁ ପାଖରେ ଟିକେ ହୋଇଥିଲେ ହୋଇଥାନ୍ତା କି ନାଇଁ ତାପରେ ବେଶୀ ରେଟ୍ କମ୍ ଥାଉଛି ବେଶୀ ହଇରାଣ ହେଉଛୁ ଆମେ ଟିକେ ଜଙ୍ଗଲ ଅଛି ବୋଲିକରି କାଠ କୁଟା ମିଶା ଆଣିକରି ଆଡଜେଷ୍ଟ ଚାଲିଛି ଆଉ କୋଉଟା ଗୋଟେ ବ୍ୟବସ୍ଥା କର ଆଜ୍ଞା ହଉ ହଉ ହଁ ହଁ ଏବେ କେତେ ଅଛି ଆଜ୍ଞା

ହଁ ହଁ ହଁ ହଜାର ଟଙ୍କା ଏତେ ରେଟ୍ ଆଜ୍ଞା କେମିତି କରି ବଞ୍ଚିବା ଦୁନିଆରେ ହଁ ହଁ ତୁମେ ଭଲ ସୁବିଧା ହୋଇଥାନ୍ତା କି ନାଇ ହଇ ହଉ ହଇ ଏଇଟା ଆମର ନମ୍ବର ଅସୁବିଧା ବୋଲେ ଚେଷ୍ଟା ବୋଲେ ବେଗି ସରୁଛି ସେଟା ଅସୁବିଧା କିଛି ନହିଁ ହଉ ହଉ ଧନ୍ୟବାଦ ଆଜ୍ଞା